ହଁ ହ୍ୟାଲୋ ହଁ ସଞ୍ଜୟ ଭାଇ କି ଆଜ୍ଞା ହଁ ହେଲେ ଆପଣଙ୍କ ହୋଟେଲ୍ ଟିକେ ଆସିି ଏଇଟା କାଣା କାଣା ଜା ଏଇଟା ରୁମ୍ ଚେଞ୍ଜ ପାଇଁ ନ ମୋରରେ ଅଛୁଁ ହଁ କେନ୍ ଖାଇବାଟା ଅର୍ଡ଼ର କରବାର୍ ଥିଲା ବୋଲେ ଟିକେ ସୁବିଧା ହେବା କେଁ ହଁ ପ୍ରିୟା ସେଟା କେନୁ କେନୁ ଗୋଟେ ପ୍ରିୟା ଆଉ ହଁ ଭେଜିଟେବଲ୍ ଆଜି ହଉ ହଁ ଠିକ୍ ଅଛି ଗୋଟେ ରୋଲ୍ ଆଉ ଗୋଟେ ଚିଲ୍ଲୀ ଚିକେନ୍ ଆଉ ଗୋଟେ ଭେଜିଟେବୁଲ୍ ହଁ ଭେଜ୍ ହଁ କେତେ ମିନିଟ୍ ଲାଗବା

ଆଉ କାଣା ନବା କହେମା ମେନ୍ୟୁରେ ଦେଖାବି ଠିକ ଅଛି